ଆମେ ଟଙ୍କା କିପରି କରିଥାଉ ଏଫ୍ ଡ଼ି ଦ୍ୱାରା ମ୍ୟୁଚୁଆଲ୍ ଫଣ୍ଡ ଇତ୍ୟାଦି ଦ୍ୱାରା ଆମେ ଟଙ୍କା ସଞ୍ଚୟ କରିଥାଉ ଏବଂ ଯେତେ ଯେତେ ସଞ୍ଚୟ କଲା ପରେ ସେଇଟା ଯେତେବେଳେ ଆମକୁ ଆବଶ୍ୟକ ପଡ଼ିଥାଏ ସେତେବେଳେ ଆମେ ତା ସେଠିର କାଢ଼ିକି ବ୍ୟବହାର କରିଥାଉ ଏବଂ ଆମେ ବ୍ୟାଙ୍କ ମାଧ୍ୟମରେ ବ୍ୟାଙ୍କରେ ଏଟିଏମ୍ରେ ଆଉ ଅନେକ ଡିପୋଜିଟ୍ କରିଥାଉ ପଇସା ଗୁଡ଼ାକ ସେଠାରେ ନେଇକି ତ ସେଠାରେ ପଇସା ଡିପୋଜିଟ୍ କରିକି ରଖିଥାଉ ଦୁଇ ବର୍ଷ ତିନି ବର୍ଷ ୟା ଫିର ଯେତେ ବର୍ଷ ପରେ ଯେତିକି ପଇସା ସଞ୍ଚୟ ହେଇ ରହିଥାଏ ସେଠାରେ ଆମର ଯେତେବେଳେ ଅଧିକ ଆବଶ୍ୟକ ପଡ଼ିଥାଏ ଅର୍ଥର ଅ ଅଧିକ ଭାବରେ ତାହାକୁ ଆମେ ସେଠାରେ ସେଠାରୁ ବାହାର କରିକି ଆଣିଥାଉ ଏବଂ ଆମ ନିଜ କାମରେ ନିଜ କାର୍ଯ୍ୟରେ ବ୍ୟବହାର କରିଥାଉ ଆଉ ଡିପୋଜିଟ୍ କରିଥାଉ ପଇସା ସେଠାରେ